ଦେଖନ୍ତୁ ଏବେକା ଯୁଗ ହେଉଛି ଆଧୁନିକ ଯୁଗ ମଡ଼ର୍ନ ଯୁଗ ଆଗରୁ ଆମେ ପିଲାବେଳେ ଦେଖିଥିଲୁ ଗାଁ ମାନଙ୍କରେ ଘୋଡ଼ାନାଚ ହେଉଛି ଛଉନାଚ ହେଉଛି ଦାସକାଠିଆ ହେଉଛି ପିଲାମାନେ ଛୋଟ ଛୋଟ ଭଜନ ସେ କୀର୍ତ୍ତନରେ ବି ମିଶିକିରି ସଂକୀର୍ତ୍ତନ ମଣ୍ଡଳୀରେ ଭଜନ ସଂକୀର୍ତ୍ତନ କରୁଛନ୍ତି ଭଜନରେ ମାତି ଯାଉଛନ୍ତି ଗୋଡ଼ ହାତ ହୋଲି ଯାଉଛ ଝାଜ କୀର୍ତ୍ତନ ସ୍ୱରରେ ଛନ୍ଦରେ ଛନ୍ଦ ମିଶେଇ ନାଚି ଯାଉଛନ୍ତି କିନ୍ତୁ ଏବେ ମଡ଼ର୍ନ ଯୁଗ ସଡନ୍ ଛୁଆ ବିଭିନ୍ନ ପ୍ରକାର ନାଚ ଗୀତ ହେଲାଣି କିଏ ଭଜନ ନାଚୁଛି ତ କିଏ ବେଲି ଡ୍ୟାନ୍ସ କରୁଛି କିଏ ଡିସ୍କୋ ଡ୍ୟାନ୍ସ କରୁଛି ତ କିଏ ଆଲବମ ଗୀତରେ ନାଚୁଛି ତ ଯାହା ବିି ହଉ ଆମେ ଗାଁ ଗହଳିରେ ରହୁଛେ ସବୁ ନାଚ ତ ଦେଖୁଛେ ଜାଣୁଛେ ତଥାପି ଆମର ଏବେ ଆମ ଏରିଆରେ ବାର ମାସରେ ତେର ପର୍ବରେ ଭଜନ ସମାରୋହଟି ହେଉଛି ଠାକୁରଙ୍କ ନାମ ସଂକୀର୍ତ୍ତନରେ ନାଚ ଭଜନ କୀର୍ତ୍ତନ ଚାଲିଛି ଝାଞଜ ଖୋଳ ତାଳର ସ୍ୱରରେ ବି ନାଚ ଚାଲିଛି ଏବେକା ଯୁଗର ଗୀତ ମାଧ୍ୟମରେ କ୍ୟାସେଟ ଲଗାଯାଇକିରି ବି ଡ୍ୟାନ୍ସ ଚାଲିଛି ତ ଠାକୁରଙ୍କ ନାମର ଯେଉଁ ଭଜନ ଜଣାଣର ନାଚ ଛୋଟ ଛୋଟ ପିଲା ବି ନାଚୁଛନ୍ତି ବଡ଼ ବଡ଼ ପିଲା ବି ନାଚୁଛନ୍ତି ଓଡ଼ିଶୀ ନାଚ ବି ନାଚୁଛନ୍ତି ତ ସେହି ନାଚ ସବୁ ଆଧୁନିକ ଯୁଗର ନାଚ ତୁଳନାରେ କିଛି ନୁହଁ ତେଣୁକରି ଆମର ଏବେ ବହୁତ ଭଲ ଚାଲିଛି ଗୋଟେ ଭଜନର ସମାହାର ଭଜନର ଗୀତରେ ନାଚ ଆଉ ଯେଉଁଦ୍ୱାରାକି ଆମର ପିଲାମାନେ ବି ନାଚ ଗୀତ ଦ୍ୱାରା ବି ତାଙ୍କର ମୁଣ୍ଡ ମତିଷ୍କ ସ୍ଥିର ରହୁଛି ତାଙ୍କୁ ବି ଖୁସି ଅନୁଭବ ହେଉଛି ନାଚୁଛନ୍ତି ଯଦି ଦଶ ଜଣ ଦେଖୁଛନ୍ତି ଚାରିଶହ ଜଣ ତାଙ୍କ ଦ୍ୱାରା ବି ନାଚ ଗୀତ ଦେଖିବା ଲୋକଙ୍କ ଉପରେ ବି ପ୍ରଭାବ ପଡ଼ୁଛି କିଛି ସମୟ ପାଇଁ ପଛେ ହଉ ସେମାନେ ଦୁଃଖକୁ ବୁଲି ଯାଉଛନ୍ତି ଭଗବାନଙ୍କ ପାଖକୁ ମନ ପଳାଉଛି ତାଙ୍କର ନାଚୁଥିବା ପିଲାମାନଙ୍କର ବି ଶାରୀରିକ ମାନସିକ ସବୁଥିରେ ଉନ୍ନତି ହେଉଛି ରକ୍ତ ସଞ୍ଚାଳନ ଭଲ ହେଉଛି ଯେମିତିକି ଖେଳ ଗୋଟିଏ ଆମର ଦେହ ପାଇଁ ଜରୁରୀ ସେମିତି ନାଚ ଗୀତ ମଧ୍ୟ ଆମର ଶରୀର ପାଇଁ ନିହାତି ଜରୁରୀ ମନ ଶାନ୍ତ ରହୁଛି ଶରୀର ପରିଶ୍ରମ ହେଉଛି ଆମର ରୋଗ ବୈରୋଗ ବି ହଉନି ଦେହରେ ଫ୍ୟାଟ୍ ବି ଜମୁନି ନାଚିବାଟା ବି ନିହାତି ଆମର ମାନସିକ ପାଇଁ ହଉ ଶାରୀରିକ ପାଇଁ ବି ହଉ ନିହାତି ଜରୁରୀ